ହଁ ହ୍ୟାଲୋ ହଁ ହଁ ତମେ ଆସ ଟିକିଏ ଦେଖିକିରି ଯିବ ହଁ ହଁ ତୁମେ ଆଗ ଆସ କାଲି ତୁମକୁ ତୁମ ପାଖକୁ ଫୋନ୍ କରିଥିଲି ତୁମେ ଉଠେଇଲନି ହଁ ଆଉ ଆଜି ଫୋନ୍ ରିଙ୍ଗ୍ କରିଛି ତୁମେ ଟିକିଏ ଆସ ଦେଖିକି ଗଲେ ଟିକିଏ ଜାଣିବ ସବୁ ଗାଁ ଅବସ୍ଥା କେମିତି ହବ କିସ ହବ ହଁ ହଁ

ହଁ ଆସ ଆଉ ଆଉ କେତେ ଲୋକ ଆସିବେ ତୁମେ ଏକଲା ଆସିବ ନା କେତେ ଲୋକ ଫେରେ ଆସିବେ ଆମେ ସେତିକି ଧରି ଆୟୋଜନ କରିବୁ ହଁ ହଁ ହଁ ହଁ ହଉ ଆସ ଆୟୋଜନ ହେଇଥିବ ଖାଇ ପିଇକିରି ଯିବ ଆଉ ହଁ ବନ୍ଧଟା ହେଲେ ହଁ ବନ୍ଧଟା ହେଲେ ପୋତି ପଡ଼ିଛି ପାଣି ବ୍ୟବହାର ହଉନି ହଁ ହଁ ହଁ ପିଇବା ପାଣିର ସୁବିଧା ନାଇଁ ଗାଁକୁ ଲୋକମାନେ ବହୁତ ଅସୁବିଧା ହେଉଛନ୍ତି ହୁଁ ହାଁ ହାଁ ହାଁ ଆପଣ ଆଉ କେବେ ଆସିବେ